ବିଜ୍ଞାପନ ଦେବା ପାଇଁ ମୁଁ ମୁଖ୍ୟତଃ ମୋ ଭାଇର ସାହାଯ୍ୟ ମାଗିଥାଏ ଯିଏକି ଆମର ସମ୍ବାଦ ପେପର ଜଣେ ନାମୀ ଦାମୀ ସାମ୍ବାଦିକ ତାଙ୍କଠୁ ମୁଁ ପରାମର୍ଶ ନେଇକି ମୁଁ କୌଣସି ବିଜ୍ଞାପନ ଦେଇଥାଏ ତ ବିଜ୍ଞାପନ ଦେବା ପାଇଁ ମୁଁ ମଧ୍ୟ ଇଣ୍ଟରନେଟର ସୁବିଧା ମଧ୍ୟ ନେଇଥାଏ ଇଣ୍ଟରନେଟ ଯେମିତି କହିଲେ ଆମର ସୋସିଆଲ ମିଡ଼ିଆ ସୋସିଆଲ ମିଡ଼ିଆ ମାନେ ଫେସବୁକ୍ ୟୁଟ୍ୟୁବ ଏଗୁଡ଼ାକର ସାହାଯ୍ୟ ମଧ୍ୟ ନେଇଥାଏ ଆମ ଜଣେ ପଡ଼ୋଶୀର ରହୁଛନ୍ତି ଜଣେ ବଡ଼ ଭାଇ ତା ସେ ମଧ୍ୟ ତାଙ୍କର ଯେଉଁ ଗୋଟେ ୟୁଟ୍ୟୁବ ଫ୍ୟାମିଲି ଅଛି ସେ ସେଇଟାରେ ମଧ୍ୟ ମୋ ବିଜ୍ଞାପନକୁ ଚଲେଇ ଥାନ୍ତି ଏବଂ ମୋ ଭାଇ ଜଣେ ସାମ୍ବାଦିକ ଅଛନ୍ତି ତାଙ୍କଠାରୁ ମଧ୍ୟ ମୁଁ କିଛି ପରାମର୍ଶ ନେଇକି ତାଙ୍କ ବିଜ୍ଞାପନରେ ମୋ ବିଜ୍ଞାପନକୁ ଚଲେଇବା ପାଇଁ ତାଙ୍କୁ ମଧ୍ୟ ମୁଁ ଅନୁରୋଧ କରିଥାଏ ସେ ମଧ୍ୟ କରିଦେଇଥାନ୍ତି ଏବଂ ଇଣ୍ଟରନେଟ ମାଧ୍ୟମରେ ମୁଁ ଫେସବୁକ୍ ରେ ମଧ୍ୟ ଆପଲୋଡ଼ କରିଥାଏ ଆଉ ଯଥାକ୍ରମେ ବିଜ୍ଞାପନ ଏମିତିକି ଆଲାଉନ୍ସ କରିକି ଯେଉଁଭଳି ଭାବରେ ଗୋଟେ ଗାଡ଼ିରେ ମୁଁ କୌଣସି ବେନର୍ ଲଗାଇକି ମାଇକ୍ ସାହାଯ୍ୟରେ ମୁଁ ସମସ୍ତଙ୍କୁ ପ୍ରଚାର ପ୍ରଚାର କରିଥାଏ ଏବଂ ପ୍ରତ୍ୟେକ ଜାଗାରେ ଗୋଟେ ଗୋଟେ ବେନର୍ ଛାପିକି ମଧ୍ୟ ମୁଁ ବିଜ୍ଞାପନ ଦେଇଥାଏ